ମୁଣିଷ ବଞ୍ଚିବାର୍ ଲାଗି ନିହାତି ଖୁସି ଦରକାର ଆର୍ ମୋର୍ ଜୀବନରେ ବି ସବୁଦିନ ସେ ଖୁସି ଆଇସି ସବୁଦିନ ଭିତରେବା ସକାଲୁ ସକାଲୁ ଆମେ ଚାହା ଦୁକାନରେ ଚାହା ପିଇବାଟା ସାଙ୍ଗ ମାନେ ବସିକିରି ଗପ କରବାଟା ଦୁନିଆ ଭାରର ଭଲ ମନ୍ଦ ସେ ମୋର୍ ସାଙ୍ଗ ମାନେ ମୋତେ କହୁଥିବେ ମୁଇଁ ତାହାକୁ କହୁଥିମି ତାକର୍ ଭୁଲ ତାକର ଭଲ୍ କି ମୋର ଭୁଲ ତାକର ମୋର ଭଲ୍ ସବୁ ଜିନିଷ୍ ଭିତରେ ଆମେ କଥାବାର୍ତ୍ତା ଲାଗିକିରି ଆମେ ଯେନ୍ ଟାଇମଟିକୁ ଗୋଟିଏ ଘଣ୍ଟା ଦୁଇ ଘଣ୍ଟା ବିତାସୁଁ ସେହିଟା ବହୁତ ଆନନ୍ଦ ଦେସି ଆର୍ ଆମର୍ ସାଙ୍ଗ ମାନଙ୍କ ଭିତରେ ନିଜର୍ ସମ୍ପର୍କଟାକେ ବହୁତ ନିବିଡ଼ କରସିଁ କଥା କହିବାକେ ଗଲେ ସବୁ ସବୁ ମିତିଂ ସବୁ ସମସ୍ୟାର ସମାଧାନ ସେ ଖୁସି ସେ ମଜା ଜୀବନରେ ସାଙ୍ଗ ସାଥୀମାନଙ୍କ ସାଙ୍ଗେ ସେ ଚାହା ପିଇବାର ସମୟରେ ସେତିକି ବେଲେ ଆମେ ଯିଏ ଯାହା କାମରେ ତ ପଲାଇ ଆସୁଁ ସେ ସକାଲ ଟାଇମରେ ହିଁ ମୋତେ ଖୁସି ମିଲସି ଆଉର୍ ଏତେବେଲେ ଗୋଟିଏ ଗୋଟିଏ ଖୁସି ମିଲସି ଯେତେବେଲେ ମୋତେ ଏକଲା ବସିଥିବି ମୋର ପାଖେ କେହି ନାଇ ଥିବେ ଆଉର୍ ନିଜୁ ନିଜକର ସାଙ୍ଗରେ ଟାଇମ ଦେବାର୍ ଲାଗି ବି ମୋତେ ବହୁତ ଖୁସି ଲାଗସି କାହିଁ ଲାଗି ନିଜର ଭାବନାର ସାଙ୍ଗେେ ନିଜେ ନିଜେ ରହିଲେ ନିଜେ ଟିକେ ବହୁତ ଖୁସି ଲାଗସି